ହଁ ମୁଇ ହରିଶଙ୍କର ଯେଇଥିନି ହରିଶଙ୍କରରେ ବହୁତ ଯାତ୍ରୀ ଯାଏସନ୍ ସେ ଜାଗା କେ ଆର୍ ସେ ଜାଗାରେ ବହୁତ ବଡ଼ ପର୍ବତ ଅଛି ସେ ଜାଗାରେ ଔଷଧ ପତ୍ର ଇତ୍ୟାଦି ମିଲ୍ସି ଆଉ ସମସ୍ତେ ସେ ଜାଗାକେ ଯାଏସନ୍ ସେଇ ହରିଶଙ୍କରରୁ ନୃର୍ସିଂହନାଥ ପର୍ଯ୍ୟନ୍ତ ସବୁ ବଡ଼ ପର୍ବ ଥାଏ ସେ ଜାଗାରେ ଉପରେ ଉପରେ ଚାଲି କରି ବି ଯାଏସନ୍ ଜାଗାଟା ଭଲ ଜାଗା ଗଛ ଫୁଟ ମାନେ ବହୁତ ଅଛି ଔଷତ ବେଶୀ କରି ମିଲ୍ସି ସେ ଜାଗାରେ ହଁ ଯେ ଜାଣିଛେ କଶୁକଷା ବି ଆନିସନ୍ ଆଉ ଆମେ ସେ ଜାଗାରେ ଭଲ୍ ଜାଗା ବୋଲିିକି ସମସ୍ତେ ହରିଶଙ୍କର ଏବଂ ନୃସିଂହ ଯାଏସୁ